ଆମ ଗ୍ରାମାଞ୍ଚଳର ସାଂସ୍କୃତିକ ପରିଚୟକୁ ବଜାୟ ରଖିବା ପାଇଁ ଓ ପ୍ରୋତ୍ସାହିତ କରିବା ପାଇଁ ଆମ ନୟାଗଡ଼ ଜିଲ୍ଲାରେ ପାଇକ ଖେଳ କରାଯାଏ ଏହି ପାଇକ ଖେଳ ବର୍ଷକେ ଦୁଇଥର ଗୋଟିଏ ହେଲା ଦଶହରା ଗୋଟିଏ ହେଲା ଚୈତ୍ର ମାସ ଦଶହରାରେ ଯୁବକମାନେ ଖଣ୍ଡା ଖେଳ କରନ୍ତି କେଇଁବା ଆଉ ଚୈତ୍ର ମାସରେ ବାଡ଼ି ଖେଳ କରନ୍ତି ଏ ବାଡ଼ି ଖେଳ କିମ୍ବା ଖଣ୍ଡା ଖେଳ ଅନ୍ୟ ଦେଶରେ ନାହିଁ ତେଣୁ ଆମ ନୟାଗଡ଼ ଜିଲ୍ଲାରେ ଅଛି ଆମ ଏ ନୟାଗଡ଼ର ପାରମ୍ପରିକ କ୍ରୀଡ଼ାକୁ ବଜାଇ ରଖିବା ପାଇଁ ଏ ଖେଳ ଆମର କରୁ ଏ ଖେଳ ହେଉଛି ଗୋଟିଏ ରାଜନୀତିର ଖେଳ କାହିଁକି ନା ଯେତେବେଳେ ଆମର ଦେଶ ସ୍ଵାଧୀନ ଥିଲା ହୋଇ ନ ଥିଲା ସେତେବେଳେ ଆମ ଖୋର୍ଦ୍ଧାରେ ବା ଏହି ପାଇକ ଖେଳ ଦ୍ଵାରା ସଂଗ୍ରାମ କରିଥିଲେ କିନ୍ତୁ ଏହି ପାଇକ ଖେଳ ଆମର ବର୍ତ୍ତମାନ ସୁଦ୍ଧା ପାରମ୍ପରିକ ରହିଅଛି ଏ ପାରମ୍ପାରିକକୁ ବଜାଇ ରଖିବା ପାଇଁ ଆମେ ଖେଳ ଚାଲୁ କିନ୍ତୁ ଏହି ଖେଳ ବର୍ଷକେ ଦୁଇଥର ହୁଏ କିନ୍ତୁ ଅନ୍ୟ ଦେଶରେ ହୁଏ ନାହିଁ ଆମ ଏହି ନୟ ଗଡ଼ରେ ହୁଏ ଏଥିଯୋଗୁଁ ଆମ ଏ ଖେଳ ବର୍ତ୍ତମାନ ବଜାଇ ରଖିଅଛୁ